ପଶୁପାଳନ ଯଦି ଆମେ କରିବା ବହୁତ ନିୟମ ପାଳନ କରିବାକୁ ପଡ଼ିବ ଏଥିପାଇଁ ବହୁତ ଆଇନ୍ ଅଛି ଯେମିତି କି ଆମେ ପଶୁକୁ ରଖିପାରୁଛେ ବାହାରକୁ ଛାଡ଼ିପାରିବା ନାହିଁ ଯଦି ରାସ୍ତାଘାଟକୁ ପଶୁ ଯାଉଛି ତା'ହେଲେ ମ୍ୟୁନିସିପାଲିଟି ବାଲା ଆସି ତୁମ ପଶୁକୁ ନେଇ ଯାଉଛନ୍ତି ବହୁତ ବଡ଼ ଆକାରରେ ଜୋରିମାନା ଦେବାକୁ ପଡ଼ୁଛି ଯଦି ଦେଇପାରୁଛ ନେଇକି ଆସିବ ନହବ ଯଦି ତୁମ ପଶୁ ସେମାନେ ଛାଡ଼ୁନାହାନ୍ତି ଏମିତି ସବୁ ଆଇନ୍ ସରକାର କରାଇ ଦେଲାଣି ସେଥିପାଇଁ ଆମର ପଶୁମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କାରଣ ଆଗରୁ ବହୁତ ଚାଷଜମି ଥିଲା ଲୋକ ପଡ଼ିଆକୁ ଛାଡ଼ି ଦେଉଥିଲେ ଚରିବା ପାଇଁ ଗାଈ କିନ୍ତୁ ଏବେ ତ ଆଉ ପଡ଼ିଆ ନାହିଁ ଚାରିଆଡ଼େ ଘରଦ୍ଵାର ହେଇଗଲାଣି ରାସ୍ତାଘାଟ ହେଇଗଲାଣି ପଶୁ ଚରିବାକୁ ବି ଯାଇପାରୁନାହାଁନ୍ତି ଏଇ ପଶୁମାନଙ୍କର ଯଦି ଏଇ ଥଣ୍ଡା ଦିନେ ହେଲେ ତାଙ୍କ ଦେହ ବେଶୀ ଖରାପ ହେଇଯାଏ ଖରାପ ହେଲେ ଆମେ କ'ଣ ପ୍ରଥମେ ଯାଇକି ଡାକ୍ତରର ପରାମର୍ଶ ନେଇ ଆସିବା ନହେଲେ ନିଜ ମନକୁ ଯଦି କିଛି ଆମେ ତାଙ୍କୁ ଔଷଧ ଦେଇ ଦେଉଥିବେ ତାଙ୍କ ଦେହ ବେଶୀ ଖରାପ ହେଇଯିବ ତେଣୁକରି ଆମେ ଡାକ୍ତରଙ୍କ ପରାମର୍ଶ ଆଣି ତାଙ୍କୁ ଔଷଧ ଦେବା ତାଙ୍କ ଦେହ ଭଲ ହବ ଏସବୁ ଜିନିଷ ତ ବେଶୀ ୟୁଟ୍ୟୁବ ହଉ ଖବରକାଗଜରେ ବି ପ୍ରକାଶ ପାଇଲାଣି ପଶୁକୁ ଆମେ କେମିତି ରଖିବା କେମିତି ଚଳାଇବା ସେସବୁ କରି ଆମେ ପଶୁପାଳନ କରିବାକୁ ଯାଉ ମୁଁ ସବୁ ଏଗୁଡ଼ା ପୁସ୍ତକରୁ ଖବରକାଗଜରୁ ପଢ଼େ ସବୁବେଳେ ପଶୁପାଳନ ବିଷୟରେ ଜାଣେ